ମୁଖ୍ୟତଃ ଆମେ ଗଛ ଲଗାଇବା ପାଇଁ ପଟୁମାଟି ଏବଂ ଦୋରସା ମାଟିର ବ୍ୟବହାର କରିଥାଉ ଗଛରେ କୌଣସି ସାର ମୁଖ୍ୟତଃ ଆମେ ପକାଇନାହୁଁ କିନ୍ତୁ ଜୈବିକ ସାର ଯେମିତିକି ଖତ ଗୋବର ଖତ ପତ୍ରର ଜୈବିକ ସାର ଏହିସବୁ ଖତ ଆମେ ଆମର ଆମର ମାଟିରେ ଆମେ ବ୍ୟବହାର କରିଥାଉ ଏବଂ ସେହିଠାରୁ ଉଚ୍ଚ ମାନର ପରିବା ଆମେ ଗ୍ରହଣ କରିଥାଉ